ଆମର୍ ଭାରତ୍ରେ ବହୁଟେ କଲା ଶୈଲୀ ମାନେ ଅଛେ ଯେନ୍ତା ଆଜ ଲୁପ୍ତ ହେଇଯାଇଛେ ଲୁପ୍ତ ଅବସ୍ଥାରେ ଅଛେ ଆଜିର୍ କାଲିର୍ ଲୋକ୍ମାନେ ସେ କଲା ଶୈଲୀକେ ବ୍ୟବହାର୍ ନାଇଁ କର୍ବାର୍ ନୂଆ ନୂଆ ଜିନିଷ୍ କି ବ୍ୟବହାର୍ କରୁଛନ୍ ବିଦେଶୀ ଜିନିଷ୍କେ ବ୍ୟବହାର୍ କରୁଛନ୍ ଆମର୍ ଦେଶୀ ଜିନିଷ୍କେ ବ୍ୟବହାର୍ ନାଇଁ କର୍ବାର୍ ବହୁଟେ ଏନ୍ତା ଜିନିଷ୍ମାନେ ଅଛେ ଆମର୍ ଦେଶ୍ରେ ଆମର୍ ରାଜ୍ୟରେ ଗାଁମାନ୍କେ ଧୀରେ ଧୀରେ ଲୁପ୍ତ ହେବାର୍କେ ଲାଗିଛି ଲୁଚି ଯିବାର୍କେ ଲାଗିଛି ଆମେ ଯଦି ଦେଖମା ନୃତ୍ୟ ଗୁଟେ ଅଛି ଆମର୍ ଭାରତ୍ରେ ଆମର୍ ଯଦି ଗାଁମାନ୍ଙ୍କୁ ଦେଖମା ଖାସ୍ କରିକିରି ଆମର୍ ବରଗଡ଼୍ ଜିଲ୍ଲାରେ ଯଦି ଦେଖ୍ମା ବୋଲେ ସମ୍ବଲପୁରୀ ଯେନ୍ ଅଛେ ଡ଼୍ୟାନ୍ସ ଯେନ୍ ଅଛେ ସେ ଜିନିଷ୍ଟା ଲୁକି ଯାଇଥିଲା ଆଜ୍ ଧୀରେ ଧୀରେ ଆଗାଡ଼୍କେ ଆସୁଛେ ଆଉ ଯେତେବେଲେ ତା'ର୍ ମାନେ ଆଦିବାସୀ ଡ଼୍ୟାନ୍ସମାନେ ଅଛେ ଆମର୍ ଓଡ଼ିଶାର ଖାସ୍ କରି କୋରାପୁଟ୍ରେ ଯେନ୍ ଅଛେ ମାଲକାନଗିରି ଏରିଆରେ ଯେନ୍ ଡ଼୍ୟାନ୍ସମାନେ ଅଛେ ନାଚସନ୍ ଯେନ୍ ଆଦିବାସୀ ଡ଼୍ୟାନ୍ସମାନେ ନୃତ୍ୟମାନେ ସେଟା ଲୁକି ଗଲାନ ତ ସେ ଜିନିଷ୍କେ ସରକାର୍ ତାର୍ ମାନେ ସଂରକ୍ଷଣ କର୍ବାର୍ ଜରୁରୀ ଏ ଆର୍ ସଂରକ୍ଷଣ କେନ୍ତି କିରି ହବା ସରକାର୍ ଯଦି ସେ ଜିନିଷ୍କେ ଲୁକର ସାମ୍ନାକକେ ଆନ୍ବା ଆଉ ସେ ଉପରେ କାମ୍ କର୍ବା ତ ସେ ଜିନିଷ୍ଟା ସଂରକ୍ଷିତ ହେଇକରି ରହେବା ଆଉ ଲୋକର୍ ମାନଙ୍କର୍ ତାର୍ ମାନେ କାମ୍ଥି ଆସ୍ବା ଆଉ ଧୀରେ ଧୀରେ ସେ ଜିନିଷ୍ଟା କେନ୍ତି କିରି ଲୋକଲୋଚନ୍ରେ ରହେବା ସେଥିର୍ ପ୍ରତି ସରକାର୍ କାମ୍ କର୍ବା ଜରୁରୀ ଏ